ଗାୟକ ମାନଙ୍କର ସର୍ବ ପ୍ରଥମ ବଡ଼ ଭୁଲ ହେଲା ଯେତେବେଳେ ସେମାନେ ଗୀତ ଗାଇ ନାମ ଅର୍ଜନ କରିଥାନ୍ତି ସେତେବେଳେ ସେମାନଙ୍କର ଭାଉ ଅଧିକ ବଢ଼ିଥାଏ ତାହା ପରେ ପୂର୍ବରୁ ପାଉଥିବା ଗୀତର ପାରିଶ୍ରମିକ ବାବଦକୁ ଯେତିକି ନେଉଥିଲେ ତାହାପରେ ଅଧିକ ପାରିଶ୍ରମିକ ମାଗିଥାନ୍ତି ଯାହା ଦ୍ୱାରା ଯେଉଁମାନେ ଗୀତ ରେକର୍ଡିଙ୍ଗ୍ କରନ୍ତି ସେମାନଙ୍କୁ କଷ୍ଟ ହୁଏ ଏହା ଫଳରେ ନୂଆ ଗାୟକ ସୁଯୋଗ ପା'ନ୍ତି ପୁରୁଣା ଗାୟକ ସୁଯୋଗ ନ ପାଇ ଘରେ ବସନ୍ତି